ବାହାରେ ଯାଇକରି କ୍ରିକେଟ୍ ଖେଳି ବହୁତ ମଜା ପାଇଲେ ସେଠିର ଫିଲ୍ ବହୁତ ଭଲ କ୍ରିକେଟ୍ ଖେଳିବା ପାଇଁ ବହୁତ ମଜା ଲାଗୁଛି ଏବଂ ସେ ବାହାର ଫିଲ୍ଡ ଯେମିତି ସବୁଆଡ଼େ ସେମିତି ରହିଲେ ଭଲ ହେବ ସେପଟର ଫିଲ୍ଡ ପୁରା ଏକ ନମ୍ବର୍ ଆଉ ସେ ଫିଲ୍ଡରେ ଖେଳିବା ପାଇଁ ପିଲାମାନଙ୍କର ବହୁତ ସୁବିଧା ହେଉଛି କାରଣ କିଛି ନାଇଁ ଫିଲ୍ଡ଼୍ ପୁରା ପକ୍କା ତାପରେ ଖେଳିବା ପାଇଁ ବହୁତ ମଜା ଲାଗୁଛି ଆଉ ଖେଳିବା ପାଇଁ ପିଲାମାନଙ୍କର ବି ସୁବିଧା ହେଉଛି କାରଣ ସେ ଫିଲ୍ଡ ଭିତରେ କିଛି ନାହିଁ କ ଆବର୍ଜନା ନାହିଁ କିଛି ନାହିଁ ସେଥି ଭିତରେ କ୍ରେପିଙ୍ଗ କରିବା ପାଇଁ ସୁବିଧା ହେଉଛି ବ୍ୟାଟିଂ କରିବା ପାଇଁ ସୁବିଧା ହେଉଛି